ଭଦ୍ରକ ଜିଲ୍ଲାରେ ଅନେକ ପ୍ରକାରର ସଂଗଠନ ରହିଅଛି ଏବଂ ଏହି ସଂଗଠନ ଅନେକ ପ୍ରକାରର ପରିବର୍ତ୍ତନ ଆଣିଥାଏ ଯଥା କେନ୍ଦ୍ରୀୟ ବିଦ୍ୟାଳୟ ଭଦ୍ରକ ସଂଗଠନ ଯାହା ଭଦ୍ରକ ଜିଲ୍ଲାରେ ଉପସ୍ଥିତ ଏବଂ ଏହା ସମ୍ପ୍ରଦାୟର ଏକ ସକାରାତ୍ମକ ପ୍ରଭାବ ପକାଇ ପରେ ଅନେକ ସହାଯ୍ୟ କରେ କାରଣ ଏହି ସଂଗଠନରେ ଅନେକ ପିଲାମାନଙ୍କୁ ମାଗଣାରେ ପଢ଼ିବା ସହ ସହ ନିଜ ଭବିଷ୍ୟତ ସୃଷ୍ଟି କରିବା ପାଇଁ ଏକ ପ୍ରେରଣା ଦେଉଛି ଏବଂ ଆଦିବାସୀ ସଂଗଠନ ମଧ୍ୟ ଅଛି ଯାହା ଆଦିବାସୀମାନଙ୍କର ଉନ୍ନତିକରଣ ପାଇଁ ସହାଯ୍ୟ କରେ ଏବଂ ଅନେକ ସମୟରେ ସାଂସ୍କୃତିକ ସମାଜ ପାଇଁ ଏକ ବଡ଼ ଭୂମିକା ଗଠନ କରିବାରେ ମଧ୍ୟ ସହାଯ୍ୟ କରୁଛି ଏବଂ ଅନେକ ସମୟରୁ ଏହା କାର୍ଯ୍ୟକାରୀ ହେଉଅଛି ଏହା ଭଦ୍ରକ ପାଇଁ ଏକ କିଛି ପରିବର୍ତ୍ତନ କରାଯାଇ ପାରେ ଏବଂ ଅନ୍ୟତମ ସଂଗଠନ ହେଲା ସୂଚନା ଅଧିକାର ଓକିଲାତି ଭଳି ଅନେକ ସଂଗଠନ ଯାହା ଭଦ୍ରକ ଜିଲ୍ଲାରେ ପରିବର୍ତ୍ତନ ବା କିଛି ପରିମାଣରେ ନୂତନିକରଣ କରିବାରେ ବା ଆଗକୁ ବଢ଼ିଆରେ ସାହାଯ୍ୟ କରିଥାଏ